ଆମ ଗ୍ରାମରେ ଏହିପରି ହୁଏ କି ମାନେ ଧର ମୋର ଏକା ରିସେଣ୍ଟଲି ମୋର ବଡ଼ ଶାଶୁ ଚାଲିଗଲେ ପ୍ରଥମେ ତାଙ୍କୁ କ'ଣ ଆଗ କୋକେଇରେ ବାନ୍ଧିଲେ ତା'ପରେ ଆଗେରେ ଜଣେ ହାଣ୍ଡି ଧରିକି ଯିବେ ପଛରେ ଗୋବର ପାଣି ପକାଇ ପକାଇ ଯିବେ ଢୋଲ କୀର୍ତ୍ତନ ତାଙ୍କୁ ଫୁଲ ମାଳରେ ସଜାଇ ଢୋଲ ଢୋଲ କୀର୍ତ୍ତନ ବଜାଇକିରି ତାଙ୍କୁ ନେବେ ମଶାଣି ଯାକେ ଆଗୁରୁ କାଠ ପାଠ ହାଣିକି ରେଡ଼ି କରିଥିବେ ତା'ପରେ ମଶାଣି ଯାକେ ନେଇକି ମଶାଣିରେ ତାଙ୍କର ଅଛି ମାନେ ସବୁ କ'ଣ ସବୁ କରିବେ ଯେଉଁ ଯାଇଥାନ୍ତି କ'ଣ କରନ୍ତି ସେଠୁ କରିକିରି ଦାହ ସଂସ୍କାର କରିବେ ନା ଯାହା ବି ହେଲେ ଆଉ କାଠଫାଟ ସଜାଡ଼ିକି ଥୋଇବେ ଆଉ ଏବେ ତ ଗଭର୍ଣ୍ଣମେଣ୍ଟ ପୁରା ମାନେ ମଶାଣିରେ ଘର ସବୁ କରିଦେଇଛି ତା'ପରେ ଚୁଲା ବି କରିଦେଇଛି ଲୋକ ବସିବା ପାଇଁ ପିଣ୍ଡି ବି କରିଦେଇଛନ୍ତି ଗାଁମାନଙ୍କରେ ସବୁ ସୁବିଧା କରିଦେଇଛନ୍ତି ଆଉ ବର୍ଷା ପକାଇଲେ ବି ଓଦା ବି ହେବେନି ଆଉ କିନ୍ତୁ ଆଗୁରୁ ଲୋକ ବହୁତ ହଇରାଣ ହଉଥିଲେ ମଶାଣିରେ ବର୍ଷା ଫର୍ଷା ଦିନରେ ବହୁତ ଲୋକ ହଇରାଣ ହଉଥିଲେ ଏ ପୋଡ଼ା ଶବ ଦାହ କରିବାକୁ ବହୁତ ହଇରାଣ ହଉଥିଲେ ଏବେ କିନ୍ତୁ ଆଉ ଏବେ ମାନେ ହଇରାଣ ବି ନାଇଁ ଏବେ ଭଲସେ ମାନେ ସବୁ କାମ ବି ହେଇଯାଉଛି ତା'ପରେ ପୋଡ଼ିକିରି ଆସିଲା ପରେ ଯେଉଁ ଦଶ ଦିନ ଯାକେ ମାନେ ବିନା ତେଲ ପିଆଜ ରସୁଣ ଛୁଙ୍କରେ ଖାଇବ ଓଳିକିଆ ଖାଆନ୍ତି ମାନେ ଗୋଟେ ବକ୍ତ ଭାତ ଖାଇବେ ସେ ଭାତ ଫେରେ ବାରିଆଡ଼େ ବି ଦିଆହବ ସଞ୍ଜ ବେଳେ ତାଙ୍କୁ ଦେଇକିରି ତୁମେ ଖାଇବ ଗୋଟେ ଥର ଦିନକୁ ତା'ପରେ ନଅ ଦିନ ଏ ଦଶ ଦିନ ଦଶକ୍ରିୟା ହବ ତା'ପରେ ଏଗାର ଦିନ ସବୁ ଘର ଶୁଦ୍ଧି ହେଇକି ମାନେ ତା'ପରେ ପୂଜା ପାଠ ହୋମ ହେଇକିରି ଶୁଦ୍ଧିକରଣ ସବୁ ଇଏ ହବ ତା'ପରେ ଲୋକ ଭୋଜି ଭାତ ହେଇକି ଲୋକ ବି ଗାଁ ଲୋକ ସବୁ ଖାଇବେ ତା'ପରେ ବାର ଦିନ ବାର ପତ୍ର ପସିକିରି ଗାଁରେ ବି ଭୋଜି ଦିଆ ହୁଏ ବାର ପତ୍ର ସଇଲେ ତା'ପରେ ଗୋଟେ ଲୋକର ଶୁଦ୍ଧିକ୍ରିୟା ସରିଗଲା ମାନେ ତା'ର ସବୁ କାମ ସେଉଠୁ ସରିଗଲା